ହେଲୋ ହେଲୋ ମ୍ୟାଡମ୍ ମୁଁ ପ୍ରିୟଦର୍ଶିନୀ କହୁଥିଲି ହଁ ମ୍ୟାମ୍ ମୋର ଟିକେ ଅର୍ଡର୍ କରିଥାଆନ୍ତି ବରା ଆଉ ଗୁଗୁନି ଅର୍ଡର୍ କରି ଥାଆନ୍ତି ଆଉ ଆପଣଙ୍କର ଅଛି ନା

ହଁ ନାଇ ମୁଁ ପୂର୍ବ ବର୍ଷ ଆସିଥିଲି ନା ତ ଏଇଠି ରହିଥିଲି ତ ସେଇ ଟାଇମ୍ରେ ବରା ଗୁଗୁନି ଖାଇ ଥିଲି ଆଉ ଛୋଟ ବେଳରୁ ମୋର ବରା ଗୁଗୁନି ବି ବହୁତ ପସନ୍ଦ ତ ମୋର ଆଜି କାଇଁ ସେ କଥା ମନେ ପଡ଼ିଲା ତ ସେଥିପାଇଁ ମୁଁ କହିଲି ଆପଣ ବରା ଗୁଗୁନି ଯଦି ଏବେକା ଡେଟ୍ରେ ସମସ୍ତେ ଅଲଗା ଅଲଗା ଖାଇବା ଟେଷ୍ଟି ଟେଷ୍ଟି ଖାଇବା ପସନ୍ଦ କରୁଛନ୍ତି ନା କାଳେ ବରା ଗୁଗୁନି ଆଉ ଆଭେଲେବୁଲ୍ ନ ଥିବ ଆପଣଙ୍କ ପାଖରେ ସେଥିପାଇଁ ପଚାରିଥିଲି

ଅଁ ଆଜ୍ଞା ଆଉ ଆପଣଙ୍କର ଏ ହୋଟେଲ୍ରେ ସବୁ ଇଲେକ୍ଟ୍ରିକାଲ୍ ଜିନିଷ କୁହନ୍ତୁ ପାର୍କିଂ ସିଷ୍ଟମ୍ କୁହନ୍ତୁ ସବୁ ବହୁତ ବଢ଼ିଆ ବଢ଼ିଆ ଅଛି ମୁଁ ଭାବି ନଥିଲି କି ପୂର୍ବ ଥର ଯେମିତି ଆସିଥିଲି ଯେତେ ଫ୍ୟାସିଲିଟି ସବୁ ଆଭେଲେବୁଲ୍ ଥିଲା ସେ ସବୁ ମିଳିବ କି ନାଇଁ କିନ୍ତୁ ଆପଣଙ୍କ ପାର୍କ ପାର୍କିଂ ସିଷ୍ଟମ୍ କଥା କୁହନ୍ତୁ କି ୱାଟର୍ ସିଷ୍ଟମ୍ କଥା କୁହନ୍ତୁ ସବୁ ବହୁତ ଭଲ ଏଠି ଆଉ ମୋତେ ବହୁତ ଭଲ ଲାଗିଲା

ହଁ ନାଇଁ ଆପଣ ଏବେ ବନଉଛନ୍ତି ନିଜ ହୋଟେଲ୍ରେ ବନଉଛନ୍ତି ନା ବାହାରୁ ଅର୍ଡର୍ କରୁଛନ୍ତି ନାଇ ଏତେ ବଡ଼ ରେଷ୍ଟ୍ରୁରାଣ୍ଟ୍ରେ କାଳେ ରହୁଥିବ କି ନାଇଁ ସେଥିପାଇଁ ମୋର ଟିକେ ଡାଉଟ୍ ହେଉଛି ନା ଆଜ୍ଞା ମୋର ତ ସବୁ ପିୟୋର୍ ମିଳୁଛି ନା ଆପଣଙ୍କ ଖାଇବା ଏଠି ଆ ଆଜ୍ଞା ମୋର ତ ସେଇଟା ବହୁତ ଫେବରାଇଟ୍ ତ ଯଦି ବି ସେଥିରେ କିଛି ଭେଜାଲ୍ ମିଶି ଥାଏ ତ ମୁଁ ଫଟାକ୍ ସେ ଜାଣି ଦେବି ତ ଦେଖିକିନା କଷ୍ଟମର୍କୁ ସାଟିସ୍ଫାଏ ଆଜ୍ଞା କଷ୍ଟମର୍କୁ ସାଟିସ୍ଫାଏ କଲା ଭଳିଆ ଯଦି ଜିନିଷ ଦେବେ ତ ନେକ୍ସଟ୍ ଟାଇମ୍ ବି ଆମେ ଆସିବାକୁ ଇଣ୍ଟରେଷ୍ଟ୍ ହେବୁ ଆଜ୍ଞା ଆଉ ମୋତେ ଚାରିଟା ପାର୍ସଲ୍ ଦରକାର ଆଉ ପାର୍ସଲ୍ ଚାରିଟା କରିବେ ଆଉ ଆଜ୍ଞା ଆଉ କେତେ ଟାଇମ୍ ଲାଗିବ ଆପଣଙ୍କୁ ଓ ନାଇ ଭୋକ ବହୁତ ଜୋର ସେ ହେଉଥିଲା ତ ମୋତେ ଦଶ ପନ୍ଦର ମିନିଟ୍ରେ ଦରକାର ଦେଇ ପାରିବେ ତ ଓ ଆଜ୍ଞା ଆଉ ଟିକେ ଜଲଦି ପାର୍ସଲ୍ କରନ୍ତୁ ମୋତେ ଆଜ୍ଞା ହଉ ଦେଖିକି ଦେଖିକି ଜଲଦି ଟିକେ କରିବେ ତ ଯଦି ଭଲ ଲାଗିଲା ତ ନେକ୍ସଟ୍ ଟାଇମ୍ ପୁଣି ଆମେ ଏଠିକି ଆସିବୁ ଆଜ୍ଞା ଟିକେ ଜଲଦି ପାର୍ସଲ୍ କରନ୍ତୁ